ମୋତେ ଉତ୍ତର ଭାରତ ଓ ଦକ୍ଷିଣ ଭାରତୀୟ ମହାଦେଶୀୟ ଖାଦ୍ୟମାନଙ୍କ ମଧ୍ୟରୁ ଯେଉଁ ଆମର ନାନ୍ ପରଟା ଆଉ ତନ୍ଦୁରି ଏସବୁ ଜିନିଷ ଖାଇବା ପାଇଁକା ଭଲ ଲାଗେ ପରଟାଟି ଆମେ ଅଟା ଧିଏରେ ଅଟାକୁ ଲୁଣ ପାଣି ଦେଇ ଚକଟି ତାକୁ ତିନି କଣିକିଆ ବେଲି ତାକୁ

ଭଲ ରୁହେ ତା'ପରେ ରହିବ ଆମର ନାନ୍ ନାନ୍ଟାକୁ ଆମେ ସେଇଟା ଆମର ମଇଦା ଜାତୀୟ ଖାଦ୍ୟ ମଇଦାକୁ ମଇଦା ଧିଏରେ ତିଆରି କରାଯାଏ ତାକୁ ତିଆରି କରି ତାକୁ ସେକା ସରିଲା ପରେ ତାଧିଏରେ ଆମର ବ ଆମର ଯେଉଁ ଆମର ଘିଅ ଲଗେଇକି ସେଇଟା ବନେଇଲା ପରେ ସେଇଟା ବହୁତ ସ୍ୱାଦ ଲାଗେ ସେଥିପାଇଁ ମୋତେ ଏସବୁ ଜିନିଷ ଖାଇବାକୁ ଭଲ ଲାଗେ